ଆମ ଦେଶରେ ଏବେ ରାଜନୀତି ଚାଲିଛି ଆଉ ବହୁତ ଗୁଡ଼ିଏ ରାଜନେତାମାନେ ବି ଅଛନ୍ତି ସେମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ଠାନୁ ଅଲଗା ସେମାନେ ଆମ ଆମମାନଙ୍କର୍ ଲାଗି ବହୁତ୍ କିଛି କରିଛନ୍ ଗରିବମାନକର୍ ଲାଗି ବହୁତ୍ କିଛି କରିଛନ୍ ଯେନ୍ଟା କି ଟଙ୍କିଆ ଚାଉଲ୍ ଦଉଛନ୍ କିରୋସିନି ଦଉଛନ୍ ତାପରେ ବୟସ୍କ ଲୋକକର ଲାଗି ଭତ୍ତାର ସୁବିଧା ମଧ୍ୟ କରିଛନ୍ ସମସ୍ତଙ୍କୁ ଭତ୍ତା ଦଉଛନ୍ ଆରୁ ଆମ ଗାଁ ଗାଁର ବିକାଶ୍ ଲାଗି ଯେମ୍ତି ନଲ୍କୂଅ ରାସ୍ତାଘାଟ ସବୁ କିଛି ତାମାନେ ଯେମ୍ତି ତାକର୍ ସବୁ ସୁବିଧା ସୁଯୋଗ୍ କରିଛନ୍ ତାପରେ ଛୋଟ୍ ଛୁଆକର୍ ଲାଗି ବି ସ୍କୁଲ୍ କଲେଜ୍ ହଉ କି ଛୋଟ୍ ଛୁଆକର୍ ଲାଗି ଯେମ୍ତି ପଢ଼ା ବି ପଢ଼ି ଯେମ୍ତି ପାଇବେ ସେଥିର୍ ଲାଗି ମାହାଲିଆ ବହି ଦଉଛନ୍ ୟୁନିଫର୍ମ୍ ଦଉଛନ୍ ଖାଇବାର୍ ଲାଗି ଦଉଛନ୍ ଫ୍ରୀର ସାଇକେଲ୍ ବି ଦଉଛନ୍ ଛୁଆମାନେ ଯେମ୍ତି ପଢ଼ି ଆସିବେ ସାଇକେଲ୍ରେ ତ ବହୁତ୍ କିଛୁ କରିଛନ୍ ଆମର୍ ଲାଗି ବହୁତ୍ ଭଲ୍ ଲାଗ୍ସି ନବୀନ ପଟ୍ଟନାୟକଙ୍କୁ ତା ପଛେ ରାସ୍ତାଘାଟର ସଫାସୁତର୍ ବି କରିଛନ୍ ଯିବାଆସିବାର୍ ଲାଗି ବସ୍ ଗାଡ଼ିର ସୁବିଧା ମଧ୍ୟ କରିଛନ୍